ସପିଂ ମଲକୁ ଯିବା କାହିଁକି ନା ଏଇନେ ଅଫର ଅଛି ଶାଢ଼ୀ ଉପରେ ଅଫର ଅଛି କି ଶାଢ଼ୀ ଶାଢ଼ୀ ସମ୍ବଲପୁରୀ ଉପରେ କେତେ ପରସେଣ୍ଟ ଡିସକାଉଣ୍ଟ ଅଛି ଦଶହରା ପୂଜା ପାଇଁ କ'ଣ ଅଫର ଅଛି କ'ଣ ସାର୍ଟ ଉପରେ କ'ଣ ଅଫର ଅଛି ସମ୍ବଲପୁରୀ ସମ୍ବଲପୁରୀ ଛୁଆମାନଙ୍କ ଉପରେ କ'ଣ ଅଛି ଅଛି ଅଫର ଛୁଆମାନଙ୍କ ସାର୍ଟ ଦେଖଇବେ ଅଫରଟା କେତେ ଦିନ ଅଛି କୋଡ଼ିଏରୁ ବାଇଶି ଫୁଣି କେତେ ଅଫର ହେବ ଟିକେ ଅଧିକା ଅଫର କିଛି ଅଧିକା ଅଫର କୋଡ଼ିଏ ହଜାର ଟଙ୍କାର ସାମାନ କିଣିବି ଦୋକାନ କେତେଟାରୁ କେତେଟା ଦୋକାନ କେତେଟାରୁ କେତେଟା ଖୋଲା ରହୁଛି ରବିବାର ଦୋକାନ ଖୋଲା ରହୁଛି କି ହଉ ଠିକ ଅଛି ମ୍ୟାଡମ୍ ଥ୍ୟାଙ୍କ୍ ୟୁ